ଆମ ପଞ୍ଚାୟତରେ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ଼ ମିଳିଥିଲା ଯାହାର ନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ମୋ ଭଉଣୀ ଡେଲିଭରି ହେବା ସମୟରେ ଭଞ୍ଜନଗର ଗମେଣ୍ଟ ହସ୍ପିଟାଲରେ ଚେକଅପ୍ କରିବାକୁ ନିଆଯାଇଥିଲା କିନ୍ତୁ ସେଠାରେ ହୋଇପାରିଲା ନାହିଁ ତେଣୁ ଆମର ବ୍ରହ୍ମପୁର ପ୍ରାଇଭେଟ୍ କଳିଙ୍ଗ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ବହୁତ ଟଙ୍କା ନେଲେ ଯାହାଦ୍ୱାରା ଆମେ ଦେଇପାରିଲୁନୁ କିନ୍ତୁ ଆମ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଥିବା ଯୋଗୁଁ ଆମେ ତାହାଦ୍ୱାରା ଉପକୃତ ହୋଇପାରିଲୁ ସେହି କାର୍ଡ଼ ଦେଇ ଆମେ ଅଧାମୂଲ୍ୟରେ ଟଙ୍କା ଡିପୋଜିଟ୍ କରିପାରିଲୁ